ଆଠ ଦଶ ଦିନ ତଳେ ମୁଁ ଯେଉଁ ସାର୍ଟଟି ଆଣିଥିଲି ସାର୍ଟଟିର ରଙ୍ଗ ମୋର ବହୁତ ପସନ୍ଦ ଥିଲା ଏବଂ ସାର୍ଟଟି ଉଚିତ ମୂଲ୍ୟରେ ମୁଁ ପାଇଥିଲି ମୋର ମୂଲ୍ୟ ଅନୁସାରେ ମୋତେ ମିଲିଯାଇଥିଲା ଆଉ ସାର୍ଟଟିର ଚପା ମଧ୍ୟ ବହୁତ ଭଲ ଥିଲା ପିନ୍ଧିବା ପାଇଁ ବହୁତ ଭଲ ଲାଗୁଥିଲା ଯିଏ ଦେଖୁଥିଲା ମଧ୍ୟ ହଁ ଠିକ୍ଠାକ୍ ଅଛି ମୋତେ କହୁଥିଲା ଏହା ଭାବି ମୁଁ ସାର୍ଟଟି କିଣିଥିଲି